ଆମ ଓଡ଼ିଶାର ପ୍ରମୁଖ ଷ୍ଟେନ୍ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଇଞ୍ଜିନିୟରିଙ୍ଗ୍ ଗଣିତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ଶିକ୍ଷା କ୍ଷେତ୍ରରେ ଗବେଷଣା ପ୍ରଦାନ କରୁଛନ୍ତି ଆମ ପିଲାମାନେ କିଏ ଆର୍ଟ୍ସ ପଢ଼ିଲା କିଏ ସାଇନ୍ସ ପଢ଼ିଲା କିଏ କ'ଣ ପଢ଼ୁଛନ୍ତି ସବୁ ପଢ଼ିକି ସେମାନେ ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଚାକିରି ବାକିରୀ କରି ନିଜ ଭବିଷ୍ୟତ ତିଆରି କରୁଛନ୍ତି ଯେମିତିକି ଆଇ ଆଇ ଟି ହଉ ଭୁବନେଶ୍ୱର ହଉ କିଟ୍ ହଉ ଏନ୍ ଆଇ ଟି ରାଉଲକେଲା ହଉ କି ବ୍ରହ୍ମପୁର କଲେଜ୍ ହଉ କିମ୍ବା ପୁରୀର ଏସ୍ ସି ଏସ୍ କଲେଜ୍ ହଉ ଯେକୌଣସି କଲେଜ୍ରେ ପିଲାମାନେ ପଢ଼ିକି ତାଙ୍କ ଭବିଷ୍ୟତ ତିଆରି କରୁଛନ୍ତି କିଏ ଇଞ୍ଜିନିୟର୍ ହେଉଛି କିଏ ସାଇନ୍ସ ପଢ଼ି ଡକ୍ଟର୍ ହେଉଛି ଆଉ କିଏ ଆର୍ଟ୍ସ ପଢ଼ିକି ଜଣେ ଭଲ ଟିଚର ହେଉଛି ବିଭିନ୍ନ କ୍ଷେତ୍ରରେ ପିଲାମାନେ ଚାକିରି କରିକି ତାଙ୍କର ଭବିଷ୍ୟତ ନିଜେ ନିର୍ମାଣ କରୁଛନ୍ତି ଏବଂ ପରିବାରକୁ ମଧ୍ୟ ପିଲାମାନଙ୍କୁ ଭଲରେ ରଖୁଛନ୍ତି